କୃଷକମାନେ ଇତ୍ୟାଦି ସଫଳକୁ ଇତ୍ୟାଦି ସଫଳକୁ ଭଲ ପନିପରିବାରର ଗହମ ପତାଲି ପାତଲ ପତାଲି ବାଇଗଣ ଆଲୁ ଇତ୍ୟାଦି ଇତ୍ୟାଦି ସଫଳକୁ କୃଷକମାନେ ପାଇବାକୁ ପାଇବାକୁ ଭଲ ପାଆନ୍ତି ସେମାନେ ଇତ୍ୟାଦ ସେହିମାନେ ସେହିମାନେ କୃଷ କୃଷକମାନେ କୃଷକମାନେ ଇତ୍ୟାଦି ସଫଳକୁ ସେ ତାକୁ ବହୁତ ଭଲ ଲାଗେ ସେହି ଗହମ ଗହମ ଗହମ ପତାଳି ବାଇଗଣ ଆଳୁ ଉଇଲ ଆଉ କିଛି ଇତ୍ୟାଦି ଇତ୍ୟାଦି କିଛି ଭେଡ଼ି ତା'ର ଜଳସେମୀ ତା'ର ଆଉ ଇତ୍ୟାଦି କିଛି ସେ କୃଷକମାନେ ପାଇବାକୁ ଭଲ ପାଆନ୍ତି ସେଥିରେ କୃଷକମାନେ ସେହି ଜମିରେ ତା ତାଙ୍କର ଜମିରେ କାଢ଼ି ସବୁକିଛି କରିଥାନ୍ତି ଆଉ ସବୁକିଛି ସେଥିରେ ସେହି ପତାଡ଼ି ବାଇଗଣ ଆଳୁ ଆଉ କିଛି ପିଆଜ ଆରୁ କିଛି ବି କେତେ ସବୁକିଛି ସେଥିରେ ଯୋଗାଇ ସେମାନେ ସାର ଦେଇ ସେଥିରେ ପାଣି ଦେଇ ସବୁକିଛି ସେ ସେହି ସଫଳ ସ ସେହି ଫସଲ ସେହି ଫସଲ ସବୁକିଛି ପାଆନ୍ତି ସେମାନେ ସେହିମାନେ ପାଇ ସବୁକିଛି ତାଙ୍କର ସବୁକିଛି ଲାଭ ହୁଏ କାହିଁକି ବଲେ ସେମାନେ ସବୁକିଛି ସେହି ଜିନିଷକୁ ବଜାରକୁ ନେଇ ବିକି ବିକି ସବୁକିଛି ସବୁକିଛି କରିପାରନ୍ତି ସେମାନେ ସେମାନେ ଆଉ କିଛି ପଇସା ଆଣି ଅନ୍ୟ ଜିନିଷ ବି ଆଉ କିଛି ଆହୁରି ଜିନିଷ ବି ତୁମେ ସବୁ କିଛି କରିବେ ତାଙ୍କର ସବୁକିଛି ଲାଭ ଥାଏ ତାଙ୍କର ସେଥିରେ ସେମାନେ ସବୁ କରି ଆଣି ପଇସା ଆଣି ତାଙ୍କର ଆଉ କିଛି ଜିନିଷ ଆଣି ସେହିମାନେ ତାଙ୍କ ଜମି ତାଙ୍କ ଜମିକୁ ଉଲୁଟାଇ ତାଙ୍କୁ ଉଲୁଟାଇ ବଲେ ଜୁତି ସବୁ କରି ଆଣି ସେଥିରେ ଆଉ ଥରେ ଫେଙ୍ଗେ ବୁଣିଦେଇ ସେଥିରେ ବୁଣିଦେଇ ବୁଣିଦେଇ ଫେଣେ ସେଥିରେ ସବୁକିଛି ଆଣି ସେଠି ସବୁ କରିଥାନ୍ତି ସେଥିପାଇଁ ସବୁବେଳେ କୃଷକମାନେ ସଫଳକୁ ବହୁତ ବହୁତ ଭଲ ପାଆନ୍ତି